ଆମ ଅଞ୍ଚଳରେ ଅନେକ ଗୁଡ଼ିଏ ଖେଳ ଖେଳିଥାନ୍ତି ଯଥା କ୍ରିକେଟ୍ ଫୁଟବଲ୍ ହକି ଭଲିବଲ୍ କବାଡ଼ି ସେଥିମଧ୍ୟରୁ ମୋର ପସନ୍ଦ ଖେଳ ହେଉଛି କ୍ରିକେଟ୍ ଏଥିରେ ଦୁଇ ଦଳ ଖେଳିଥାନ୍ତି ପ୍ରତି ଦଳର ସଦସ୍ୟ ସଂଖ୍ୟା ହେଉଛି ଏଗାର ଏବଂ ଦୁଇ ଦଳ ମଧ୍ୟରେ ପ୍ରଥମେ ଟସ୍ ପଡ଼ିଥାଏ ସେଥିମଧ୍ୟରୁ ଯିଏ ଟସ୍ ୱିନ୍ ହୋଇଥାଏ ସିଏ ବ୍ୟାଟିଂ ନିଏ କିମ୍ବା ବୋଲିଂ ନେବାର ନିଷ୍ପତି ନେଇଥାଏ ଏଥିରେ ଦୁଇ ଅମ୍ପେୟାର ଡିସିସନ୍ ନେଇଥାନ୍ତି ଏହା ଆଇସିସି ନିୟମ ଆଇସିସି ଅଣ୍ଡର୍ ନିୟମରେ ଯାଇଥାଏ ଏବଂ ବଲ୍ ଗୁଡ଼ିକ ଯଦି ବାଉଣ୍ଡରୀ ଆରପଟକୁ ଉଡ଼ିକି ଯାଏ ତେବେ ଆ ସିକ୍ସ୍ରେ ଗଣା ହୁଏ ଏବଂ ବଲ୍ ଗୁଡ଼ିକ ଯଦି ଗଡ଼ି ଗଡ଼ି ବାଉଣ୍ଡରୀ ଆରପଟକୁ ଯାଇଥାଏ ତାହାଲେ ଏହା ଚାରିରେ ଗଣା ହୁଏ ଏଥିରେ କ୍ୟାପଟେନ୍ ନିଜ ଦଳର ମେଣ୍ଟେନାନ୍ସ୍ କରିଥାଏ ଏବଂ ଅନ୍ୟ ଦଳ ବ୍ୟାଟିଂ କରିଥାଏ